ମୁଁ ରହୁଛି ଚିତ୍ରକୋଣ୍ଡାରେ ଚିତ୍ରକୋଣ୍ଡାରେ ଆମର ଗୋଟେ ଜଳଭଣ୍ଡାର ଅଛି ସେଟା ଗୋଟେ ପର୍ଯ୍ୟଟନ ଅଛି ସମସ୍ତଙ୍କର ଆକର୍ଷଣ ବାହାର ଲୋକ ମଧ୍ୟ ଆସନ୍ତି ବା ବାହାର ପର୍ଯ୍ୟଟକ ମାନେ ଆସନ୍ତି ସେଇଠି ବିଦ୍ୟୁତ ଉତ୍ପାଦନ ହୁଏ ଲୋକ ଆସିକି ଦେଖନ୍ତି ସେ ବହୁତ ଜଳ ଅଛି ସେଇଠି ଡଙ୍ଗା ତା'ପରେ ଲଞ୍ଚ ଏଇଯାକ ସବୁ ଚାଲୁଛି ସେଠି ପାହାଡ଼ ମଧ୍ୟ ଚାରିପଟେ ଘେରା ଅଛି ପାହାଡ଼ ମଧ୍ୟ ଗୋଟେ ପର୍ଯ୍ୟଟନସ୍ଥଳୀ ସମସ୍ତେ ଆସନ୍ତି ଦେଖନ୍ତି ଆମେ ମଧ୍ୟ ବୁଲିକି ବୁଲିବାକୁ ଯାଉ ଭୋଜି ଭାତ ଖାଉ ଆମର ଯେଉଁ ଲୋକ ଏରିଆର ଲୋକ ସମସ୍ତେ ସେଇ ଇୟକୁ ଯାଆନ୍ତି ଲୋକ ଆକର୍ଷିତ ମଧ୍ୟ ହୁଅନ୍ତି ବାହାର ପର୍ଯ୍ୟଟନର ଆସି କରି ସେଇଠି ବହୁତ ବୁଲା ବୁଲି କରିକି ସେମାନେ ସେଇ ଇଏକୁ ଆକର୍ଷିତ କରନ୍ତି